ଆଜିକାଲି ଓଡ଼ିଶାର ଓଡ଼ିଶା ହେଲା ଆମର କୃଷି କ୍ଷେତ୍ର ଆଉ ଆଜିକାଲି ଚାଷ ପାଇଁ ଯେଉଁ ସବୁ ନୂତନ ଜିନିଷ ବ୍ୟବହାର କରାଯାଉଛି ସେଥିରେ ଚାଷୀମାନେ ବହୁତ ଉପକୃତ ହେଉଛନ୍ତି ପ୍ରଥମେ ହେଲା ଟ୍ରାକ୍ଟର ଆଗରୁ ଜିନିଷ ଗୋଟେ ଥିଲା କ'ଣ ନା ବଳଦରେ ଲୋକ ହଳ କରୁଥିଲେ ସେସବୁ ଜିନିଷ ଉଠିଗଲା ବଳଦ ବି ଆଉ ଲୋକ ରଖୁନାହାନ୍ତି କାରଣ ଟ୍ରାକ୍ଟରଟା ସୁବିଧା ହେଇଗଲା ଟ୍ରାକ୍ଟରରେ ଲୋକ ଚାଷ କଲେ ତା'ପରେ ଆସିଲା ଆମର ରୁଆ ଇଏ ବିଲରେ ଆମର ଧାନ ରୁଆ ପୋତା ବେଳକୁ ଆସିଗଲେ ଆମର ଗାରିଆ ଭିଡ଼ା ବେଳକୁ ଆସିଗଲେ ଆମର ପାୱାର ଟିଲର ପାୱାର ଟିଲର ଆମେ ସୁବିଧା ପାଇଲୁ ବଲଦ ଅପେକ୍ଷା ଖୋଜିବା ଅପେକ୍ଷା ଆମେ ପାୱାର ଟିଲର ବହୁତ ସୁବିଧା ହେଲା ତା'ପରେ ଧାନ ଚାଷ ଆରମ୍ଭ ହେଲା ତା'ପରେ ଆସିଲା ଧାନ କଟା ବେଳକୁ ଆମେ କେତେଲୋକ ଖୋଜୁଥିଲୁ ଏବେ ଆଉ ସେ ଅସୁବିଧା ନାହିଁ ଏବେ ଧାନ କଟା ମେସିନ୍ ଆସିଗଲା ସିଧା ବିଲରୁ ଧାନ କଟା ହେଇ ଧାନ ଅମଳ ହେଇ ଘରେ ଆସିକି ପହଞ୍ଚିଯାଉଚି ସେଥିର ଆମର ଟିକେ ବି ଆଉ ଚିନ୍ତା ନାହିଁ ସେଥିପାଇଁ ଆମେ ସରକାରଙ୍କୁ ବହୁତ ଧନ୍ୟବାଦ ଦେଉଛି ଯେ ସେ ଦିନକୁ ଦିନ ନୂତନ ନୂତନ ଜିନିଷ ବ୍ୟବହାର କରି ଲୋକମାନଙ୍କୁ ବହୁତ ଉପକୃତ କରାଉଛନ୍ତି ସେଇଥିପାଇଁ ସରକାରଙ୍କୁ ଧନ୍ୟବାଦ